ମୋର୍ ମତରେ ଗ୍ରାମାଞ୍ଚଳର କୃଷିଶିଳ୍ପର ଉନ୍ନତି ହେଉଛେ କି ଚାଷ୍ କର୍ବାର୍ କଥା ଶିଳ୍ପ ଯେନ୍ଟାକି ଟେଲର୍ ମେସିନ୍ ଚଲାବାର୍ କଥା ଲୁଗା ବୁନ୍ବାର୍ କଥା ଇତ୍ୟାଦି ଜିନିଷ୍ କର୍ବାର୍ କଥା ଆଉ ଆମର୍ ଭାରତ୍ ବାହାର୍କେ ଯଦି ବିକା ଯିବା ବେଲେ ସେନୁ ବି ବହୁତ୍ ଇନ୍କମ୍ ହେବା ଆମର୍ ଦେଶର ଇନ୍କମ୍ ହେବା ଗ୍ରାମାଞ୍ଚଲ୍ରେ ବହୁତ୍ ପ୍ରକାର୍ ଅସୁବିଧା ଦେଖା ଦେସି ଯେନ୍ଟାକି ଖରା ବି ବହୁତ୍ ହେସି ଯେନ୍ ମାନେ ଖରା ସହି ନପାରନ୍ ଆଉ ପାଏନ୍ର ବି ଅସୁବିଧା ହେସି